ଆଜ୍ଞା କ୍ୟାବ୍ରୁ କହୁଥିଲେ ମୁଇଁ ଯେନ୍ ଗାଡ଼ି ବୁକ୍ କରିଥିଲି ତାହାକେ ତ ଦୁଇଟା ବଜେ ପହଞ୍ଚିବାର୍ ଲାଗି କହୁଥିଲି ଏୟାରପୋର୍ଟକେ ମୁଇଁ ଯିବାର୍ ଲାଗି କାହିଁକିନା ଦୁଇ ବଜେ ଦୁଇଟାରେ ଯଦି ଗାଡ଼ିଟା ଆସ୍ବ ତାହେଲେ ମୁଁ ପହଞ୍ଚିପାରିବିନି ସାଢ଼େ ଏକ୍ଟା ବଜେ ଯଦି ମୋ ପାଖକୁ ଗାଡ଼ିଟି ପହଞ୍ଚିବ କାହିଁକିନା ମୁଁ ସୁବିଧାରେ ଯାଇ ପାରିବି ଏବଂ ସେ ଏୟାରପୋର୍ଟରେ ସୁବିଧାରେ ମୁଁ ପହଞ୍ଚି ପାରିବି ଯଦି ମୁଁ ପହଞ୍ଚି ନ ପାରିଲି ତା'ହେଲେ ଅସୁବିଧା ହେଇଯିବ କାରଣ ଏୟାରପୋର୍ଟରେ ପହଞ୍ଚିବା ମୋର ଜରୁରୀ ଦରକାର କାହିଁକି ନା ମୋର କାମ ବହୁତ ବି ଅଛି ଆପଣଙ୍କର ଡ୍ରାଇଭରକୁ କହିଦେବେ ଯେ ସାଢ଼େ ଏକ୍ଟା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଛି ଏହି ସମୟରେ ନିତାନ୍ତ ଯେମିତି ହେଲେ ବି ପହଞ୍ଚିବେ